କିଛି ନାଇଁ ଘରେ ଅଛି କିଛି କାମ ନାଇଁ ଆଜି ତ ଫାଙ୍କା ଅଛି

କେଉଁ ପାର୍କକୁ ଯିବା ଚାଲ ଆମେ ବୁଲିବାକୁ ଯିବା ହଁ ଯାଉଛି ଆଉ ଏବେ ତ ଆମେ ଆଉ ଇଲେକ୍ସନ ଟାଇମ ଆସିଲାଣି ଆଉ କ'ଣ କରିବା ଆଉ କେଉଁଠି ଇଏ କରିବା ଆମର ତ କିଛି ଘର ଦ୍ୱାର ଆସୁନି ପାଇଖାନା ବି ହେଉନି ଆଉ ସେଥିପାଇଁ ଆମେ ଏମେଲେକୁ ଆମେ ବଦଳେଇବା କ'ଣ କହୁଛ ଆମ ରାସ୍ତା ଘାଟ ବି ଗାଁର ଠିକ ନାଇଁ ସରପଞ୍ଚ ବି ଠିକ ନାଇଁ ସରପଞ୍ଚକୁ ବି ଆମେ ବଦଳ କରିବା ଆଉ ଯାହା କିଛି ଆସୁଛି ଆମ ତ କାର୍ଡ଼ ବି ନାହିଁ ସେଥିପାଇଁ ଆଉ ସୁବିଧା ନାହିଁ ତୁମର କି ସବୁ ମିଳିଛି କାର୍ଡ଼ ଫାର୍ଡ଼ ସବୁ ଘର ଦ୍ୱାର ହୋଇଛି ଏବେ ତ ଇଲେକ୍ସନ ଆସିବା ଆଗରୁ କହୁଛନ୍ତି ଯେ ସବୁ ଦିଆ ହେବ ଘର ବି ଦିଆ ହେବ ପାଇଖାନା ବି ଯାହା ହୋଇନି ସମସ୍ତଙ୍କୁ ଦିଆ ହେବ କହୁଛନ୍ତି କାହାନେ ଆଉ ସେ ପୁରୁଣାକୁ ଆଉ ରଖିବାନି ଆଉ ନୂଆ ଦେଖିବା ନୂଆ ଏମେଲେ ନୂଆ ସରପଞ୍ଚ ଦେଖିବା ପାଠ ପଢ଼ିକି ତ ପିଲାମାନେ ବହୁ ବେକାର ହେଉଛନ୍ତି ତାଙ୍କପାଇଁ ଚାକିରି ନାଇଁ କିଛି ନାଇଁ ଯେତେ ଚେଷ୍ଟା କଲେ ବି ଚାକିରି ପାଉ ନାହାଁନ୍ତି କିଛି ସୁବିଧା ପାଉ ନାହାଁନ୍ତି ଖାଲି ଇଲେକ୍ସନ ଆସିଲେ ଆମ ପାଖକୁ ଚାଲି ଆସିବେ ମୋତେ ଭୋଟ ଦିଅ ମୋତେ ଭୋଟ ଦିଅ ମୁଁ ଆଉ ଇଏ ହେଲେ ମୁଁ ସବୁ ଦେବି ତୁମମାନଙ୍କୁ ଘର ଦ୍ୱାର ରାସ୍ତା ସବୁ କରିଦେବି କହୁଛନ୍ତି ଦେଖିଲା ବେଳକୁ କିଛି କରୁ ନାହାଁନ୍ତି ହଁ ସବୁ ସବୁ ବଦଳ କରିବା ଆମେ ସେ ୱାର୍ଡ଼ମେମ୍ବର ବି ବଦଳ କରିବା ଆଉ ସରପଞ୍ଚ ବି ଆଉ ଏମେଲେ ବି ସମସ୍ତେ ତ ଆମ କଥା ବୁଝୁ ନାହାଁନ୍ତି ଆଉ କ'ଣ କରିବା ସେମାନଙ୍କୁ ଭୋଟ ଦେଇ ନାଇଁ ନୂଆ ଦେଖିବା

ହଁ ପରା ଏଇନା ତ ସବୁ ଦାମ କମେଇ ଦେବେ ଯେତେବେଳକୁ ସେମାନେ ଭୋଟ ପାଇଯିବେ ସବୁ ଦାମ ରେଟ ବଢ଼େଇ ଦେବେ ସେଥିରେ ଏଇଟା ଦିଅ ସେଇଟା ଦିଅ କହିକି ସବୁ ଦାମ ବଢ଼ି ଚାଲିବ ଏଇନାକୁ ଖାଲି କମରେ ପଇସା ଦେଇଦେଉଛନ୍ତି ଯଦି ଇଏ କରିଦଉଛନ୍ତି କହୁଛନ୍ତି ଆମେ ସବୁ କରିଦେବା ଲୋଭ ଦେଖେଇକରି ଆଉ ସବୁ ଭୋଟ ନେଇ ଯାଉଛନ୍ତି ଆଉ ବିଜେପି ସରକାର ଭଲ ନା ସେତ ଭଲ ହେଉଛନ୍ତି ସେ ବିଜେଡ଼ି ସରକାର ଭଲ ନାଇଁ ବିଜେପି ଭଲ

ଆମ ଗୃପ୍ରେ ଆମେ ଯେତେ ସମସ୍ତେ ମହିଳା ଅଛୁ ଆମେ ସମସ୍ତେ ନିଷ୍ପତ୍ତି ନେଇଛୁ ଯେ ଆମେ ସମସ୍ତେ ନୂଆ ସରପଞ୍ଚ କରିବା ଆଉ ନୂଆ ଏମେଲେ କରିବା ସମସ୍ତଙ୍କୁ ବଦଳ କରିବା ପୁରୁଣାକୁ ହଟେଇ ନୂଆ କରିବା ହଁ କାଲି ସାମ୍କୁ ଯିବା ଆଉ ହଁ

ହଉ ଚାଲ ହଁ ଯାଉଛି